ଆମର୍ ଓଡ଼ିଶାର ପାରମ୍ପାରିକ ଶୈଲୀ ଆମେ ଘରେ ଆମର ଖଦ୍ଟିଏ ଏରା ଛେନା ଚାପ୍ସୁଁ କାଦୁଆରେଛପାରେ ମାଟି ଘର କାଦୁଅରେ ଛପା ଯାସି ମାଟି ଅର୍ ଘରରେ କାଠ କାଠ ଜାଲି କାଠରେ କାଠ ଜାଲିସୁଁ କରେଁ ଆଉ ନଡ଼ା ଛାତ କଲେ ଛାତ କର୍ସୁଁ ନଡ଼ା ନଡ଼ା ନଡ଼ାରେ ଛାତ ଦିଆ ଦିଆ ଯାସି ଅର୍ ଆମର୍ ଭିନ୍ନ ଭିନ୍ନ ପ୍ରକାରର ଆମର ମାଟିରେ ମାଟି କାଦୁଅରେ ବିନା ଚିତ୍ର କରା ଯାସି ଅର୍ ମନ୍ଦିରରେ ମଧ୍ୟ ପ୍ରସାଦ ଦିଆ ଯାସି ଅର୍ ଘରରେ ଆମେ ବହୁତ୍ କାଠଗୁଡ଼ିକ ରଖି କିରି ହଁ ରୋଷେଇ ଶାଲରେ କାଠ କାଠ ଜାଲ୍ସୁଁ ଅର୍ ବିଭିନ୍ନ ପ୍ରକାରର ଉଁ ଘରେ ଆମର ନୂଆ ନୂଆ କିଛି କାଦୁଅ କାଦୁଅରେ କିଛି ମାଟିର ମୂର୍ତ୍ତି ତି କି ମୂର୍ତ୍ତି ତିଆରି କରିସୁଁ ଆମର୍ କାଦୁଅରେ ଆମର୍ ହୁଏ କାଦୁଅରେ ଆମେ କିଛି ଚାଷ୍ କରୁସୁଁ ଅର୍ ବିଭିନ୍ନ ପ୍ରକାରର ଏଇଟା ମାଟିରେ ଆମର୍ ଚାଷବାସ କରୁସୁଁ ଅର୍